ଆଜ୍ଞା ଅତ୍ୟନ୍ତ ଆନନ୍ଦିତ ପ୍ରଶ୍ନଟିଏ ମୁଁ ଭେଟିବାକୁ ଚାହିଁବି ଦୀପିକା ପାଦୁକନଙ୍କୁ ଯିଏକି ବର୍ତ୍ତମାନର ଉଜ୍ଜଳ ତାରକା ଭାବେ ପ୍ରତିଷ୍ଠିତ ହୋଇଛନ୍ତି ହଁ ସେ ବହୁ ପରିଚିତ ଏବେ ଓଡ଼ିଶା ହଉ ଆମର ସାରା ଭାରତବର୍ଷ ହେଉ କିମ୍ବା ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ହେଉ ସେ ପ୍ରତିଷ୍ଠିତ ହୋଇଛନ୍ତି ମୁଁ ତାଙ୍କୁ ଭେଟିବାକୁ ଚାହିଁବି ଏବଂ ତାଙ୍କୁ ପଚାରିବାକୁ ଚାହିଁବି କି ଆପଣଙ୍କର ଉଜ୍ଜଳ ଚେହେରାର ରହସ୍ୟ କ'ଣ ମୋତେ ବହୁତ ସୁନ୍ଦର ଲାଗେ ତାଙ୍କ ଉଜ୍ଜଳ ଚେହେରା ଏବଂ କାହିଁକି ପଚାରିବି ନା ଆଗାମୀ ଭବିଷ୍ୟତର ପିଲାମାନଙ୍କୁ ସେମାନେ ତାଙ୍କର ସେହି ରହସ୍ୟଟା ଜାଣିବା ପାଇଁ ସେମାନେ ବହୁତ ଇଚ୍ଛୁକ ହେବେ ଏବଂ ଉତ୍ସୁକ ମଧ୍ୟ ହେବେ ଧନ୍ୟବାଦ